ବର୍ତ୍ତମାନ ଆଧୁନିକ ଯୁଗ ହେଲାଣି ଯାଦ୍ଵାରାକି ଆଧୁନିକ ଯୁଗ ଏତେ ଇଣ୍ଟରନେଟ୍ ଏତେ ସୋସିଆଲ୍ ମିଡ଼ିଆ ଚାହିଦା ଅଧିକା ହେଲାଣି ଯେ ସୋସିଆଲ୍ ମିଡ଼ିଆ ଦ୍ୱାରା ଆମେ ସବୁକିଛି ଜିନଷ ଜାଣିପାରୁଛୁ କରିପାରୁଛୁ ଯେମିତିକି ସୋସିଆଲ୍ ମିଡ଼ିଆରେ ସୋସିଆଲ୍ ମିଡ଼ିଆ ନାଁରେ ଆମେ ଆମ ଫ୍ରେଣ୍ଡମାନଙ୍କ ସହିତ କଥା ହେଇପାରୁଛୁ ଯେମିତିକି ଇନ୍ସଟାଗ୍ରାମ୍ ତ ଫେସବୁକ୍ ସ୍ନାପଚାଟ୍ ଟ୍ୱଇଟର୍ ଆ ତା' ମଧ୍ୟରୁ ବେଶି ବେଶି ଇନ୍ସଟାଗ୍ରାମ୍ରେ ଇନ୍ସଟାଗ୍ରାମ୍ଟା ସମସ୍ତଙ୍କର ବେଶି ଏବେ ପ୍ରିୟ ହେଇଯାଇଛି ଯେଉଁଥିରେକି ଇନ୍ସଟାଗ୍ରାମ୍ ଦ୍ୱାରା ଆମର ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ମୁହଁକୁ ସେ ପୁରା ହ୍ୱାଇଟ୍ କରିଦେଉଛି ଏବଂ ଆ ଇନ୍ସଟାଗ୍ରାମ୍ ହେଉ କିମ୍ବା ହ୍ୱାଟ୍ସଆପ୍ ହେଉ ସେଥିରେ ଆମେ ଆମ ଫ୍ରେଣ୍ଡମାନଙ୍କ ସହିତ ଚାଟିଙ୍ଗ ସହିତ ଉଁ ଭଲଭଲ ଇମୋଜୀ ମଧ୍ୟ ସେଣ୍ଡ କରିପାରୁଛୁ ଆମ ସମସ୍ତଙ୍କୁ ସେଇ ଇଣ୍ଟରନେଟ୍ ଦ୍ୱାରା ସେଇ ସୋସିଆଲ୍ ମିଡ଼ିଆ ଦ୍ୱାରା ଆମେ ପଇସା ମଧ୍ୟ ଇନକମ୍ କରିପାରୁଛୁ ହଁ ଏବଂ ଭଲଭଲ ଜିନଷ ମଧ୍ୟ ଜାଣିପାରୁଛୁ ଫଟୋ ବେଶି ଭଲଭଲ କ୍ଲାରିଟି ଦେଇକି ଫଟୋ ମଧ୍ୟ ଉଠେଇ ପାରୁଛୁ ଏବଂ ସେଇ ସେଇ ଇନ୍ସଟାଗ୍ରାମ୍ ହେଉ କିମ୍ବା ସ୍ନାପଚାଟ୍ ହେଉ ସିଏ ଆମ ଫେସ୍କୁ ପୂରା ସଫା କରିଦେଉଛି ଆଣ୍ଡ ଫଟୋ ଅପଲୋଡ଼ ବି କରିପାରୁଛୁ ଏବଂ ଲାଇକ୍ ବି ପାଉଛୁ କମେଣ୍ଟ ମଧ୍ୟ ପାଉଛୁ ଏବଂ ପଇସା ମଧ୍ୟ ଇନକମ୍ କରିପାରୁଛୁ ଲୋକମାନଙ୍କର କମେଣ୍ଟସ୍ ଏତେ ଭଲ ଆସୁଛି ଆମ ଫଟୋ ଦେଖିକି ଯେଉଁଥିରେକି ଆମକୁ ବହୁତ ଖୁସି ଲାଗୁଛି ଆଉ ବାହାରକୁ ଗଲେ ମଧ୍ୟ ସେଇ ଅ ସୋସିଆଲର ଯାହାଯାହା ନାଁ କହିଲି ସେହିଗୁରା ଭିତରେ ଫଟୋ ମଧ୍ୟ ଭଲ ଉଠିପାରୁଛି ଯେଉଁଥିରେକି ଆମେ ଲୋକମାନଙ୍କର ପ୍ରିୟ ମଧ୍ୟ ହେଇପାରୁଛୁ ଆମକୁ ବହୁତ ଭଲ ଲାଗୁଛି ସୋସିଆଲ୍ ମିଡ଼ିଆରେ ଯେଉଁ ଫଟୋ ଉଠୁଛି